ବର୍ଷା ମାସେ ଘର୍ମାନେ ସବୁ ଢଲି ଯାଏସି ଯଦି ଝଡ଼ ଝଡ଼ ତୋଫାନ୍ ହେବା ବୋଲେ ଗଛ୍ମାନେ ଅଧା ଭାଙ୍ଗି ଯାଏସି ସବୁ ସବୁ ବେକାର୍ ନଷ୍ଟ ହେଇ ଯାଏସି ଗଛ୍ମାନେ ଆଉ ଖରା ମାସ ଆଇଲେ ମାନେ ପତର୍ ମାନେ ସୁଖି ଯାଏସି ସବୁ ପତର୍ମାନେ ଝଡ଼ି ଯାଏସି ଖରା ମାସ୍ତି ମାନେ ସବୁ ଗଛ୍ମାନେ ବହୁତ ମାନେ ମାନେ ନଷ୍ଟ ବେକାର୍ ହେଇ ଯାଏସି ଆଉ ଗଛ୍ମାନେ ଖରା ମାସ୍ କେ କାଣା କି ଗଛ୍ ଟିକେ ଥିଲେ ତାର୍ ପତର୍ ଛାଏ ଥି ଲୋକ କେନ୍ ଥକି ଥୁକା କରି ଆଇଲେ ବି ବସନ୍ ଭଲ୍ ଲାଗ୍ସି ତାକୁ ଗଛ୍ ତଲେ ଟିକେ ବସିଲେ ଛାଏ ଲାଗ୍ସି ଆହୁରି ବର୍ଷା ମାସ ଯଦି ହେଇଯିବା ବୋଲେ ସବୁ ଗଛ୍ ପୁରା ଛୋଟ୍ ଛୋଟ୍ ଗଛ୍ ମାନେ ଛୋଟ ଛୋଟ ଗଛ୍ମାନେ ସବୁ ଖରାପ ହେଇ ଯାଏସି ସେଟା କି ଫେର୍ ଆମେ ପାନ୍ ଦେସୁଁ ସାର୍ ଦେସୁଁ ସେ ଗଛ୍ କି କେତେ କଷ୍ଟେ ଫିର୍ ଯତ୍ନାସୁଁ ମାନେ ସେଇ ମାନେ ଦି ଦି ମାନେ ଦିନ୍କ ତିନି ଥର୍ ଦି ଥର୍ ପାନ ମାନେ ଦେସୁ ପାନି ଦେଇ ସାଇଲା ବାଦ୍ ତାର୍ ଫିର୍ ସାର୍ ଦେସୁଁ ସାର୍ ଦେଇ ସାଇଲା ବାଦ୍ ଖତ୍ ଦେସୁ ଖତ ଦେଲା ବାଦ୍ ସେ ଗଛ୍ ଫିର୍ ଧୀରେ ଧୀରେ ଧୀରେ ଧୀରେ ଫିର୍ ଆଖଁ ଦିଶି ଆଖିର୍ ଲାଗ୍ବାର୍ ବାଦ୍ ତ ସେ ଗଛ୍ ଫିର୍ ଭଲ୍ ହେସି